ସାଧାରଣତଃ ଲୋକମାନେ ଖେଳ ଖେଳିଲେ ଏବଂ ଖେଳ ଦ୍ଵାରା ସେମାନଙ୍କର ବହୁତ ପ୍ରକାରର ଉପକାର ମଧ୍ୟ ହୋଇଥାନ୍ତି ଖେଳ ଖେଳିବା ଦ୍ଵାରା ଲୋକମାନେ ସେମାନଙ୍କର ଏକ୍ସରସାଇଜ୍ ମଧ୍ୟ ହୋଇଥାଏ ଏବଂ ଦେହ ମଧ୍ୟ ଠିକ୍ ରହିଥାଏ କୌଣସି ପ୍ରକାରର ରୋଗ ବ୍ୟାଧି ପାଖକୁ ମଧ୍ୟ ବହୁତ୍ କମ୍ ଆସିଥାନ୍ତି ଏବଂ ଖେଳ ଖେଳିବା ଦ୍ଵାରା ମଧ୍ୟ ଲୋକମାନେ ଗ୍ରାମରେ ତାଙ୍କୁ ବହୁତ୍ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ଦେଇଥାନ୍ତି ଏବଂ ଖେଳ କରିବା ଦ୍ଵାରା ଲୋକମାନେ ମଧ୍ୟ ଖେଳନ୍ତି ଏବଂ ସେମାନଙ୍କର ଦେହ ଫିଟ୍ ରହିଥାଏ ଏବଂ ବୃଦ୍ଧାବସ୍ଥାରେ ମଧ୍ୟ ସେମାନଙ୍କୁ ବହୁତ୍ କମ୍ ରୋଗ ଆକ୍ରମଣ କରିଥାନ୍ତି ଏବଂ ସେମାନଙ୍କର ଦେହ ସୁସ୍ଥ ରହିଥାଏ ଲୋକମାନେ ଖେଳ ଖେଳିବା ଦ୍ଵାରା ଏହିସବୁ ଖେଳ ଗୁଡ଼ିକୁ ଖେଳିଲେ ଲୋକମାନଙ୍କର ଶରୀର ଏବଂ ମାନସିକ ବହୁତ୍ ଦୃଢ଼ ହୋଇଥାଏ ଖେଳ ଖେଳିଲେ ସେମାନଙ୍କର ଦେହ ଗୁଡ଼ିକୁ ଭଲ ରହିଥାଏ ଏବଂ ଦେହ ଭଲ ରହିବା ଦ୍ଵାରା ମନ ମଧ୍ୟ ଭଲ ରହିଥାଏ